ହଁ ମୁଁ ଆମ ଛାତ ଉପରେ ଗଛ କଣ୍ଟେନର୍ ଗଛ ଲଗାଇଥାଏ ବା ବି ବଗିଚା କରେ ଛାତ ଉପରେ ଗଛ ଲଗାଏ ବହୁତ ସୁରକ୍ଷିତ ରହିଥାଏ ଆଉ ଖାଲି ପାଣି ଦେବା ପାଇଁ ବହୁତ କଷ୍ଟ ଲାଗେ ଯିବା ଆସିବା ପାଇଁ ପରିଶ୍ରମ ମୁଁ ଅଧିକ ଲାଗେ କିନ୍ତୁ ଛାତ ଉପରେ ଯେହେତୁ ମୁଁ ଲଗାଇଥାଏ ଗଛ ଗାମେଲା ଛୋଟ ଛୋଟ ଗାମେଲା ମୁଁ ଆଣେ ସେ ଗାମେଲାରେ ବିଭିନ୍ନ ପ୍ରକାର ଗଛ ଯେପରି ଟମାଟୋ ଗଛ ବାଇଣ ଗଛ ମରିଚ ଗଛ ଏହିପରି ଗଛ ଲଗାଏ ଏବଂ ଫୁଲ ଗଛ ବି ବହୁତ ଲଗାଏ ସେଟା ଲଗାଇଥିଲେ କ'ଣ ନା ଛାତ ଉପ ଲଗାଇଲେ ବହୁତ ସୁରକ୍ଷିତ ହେଇ ରହିଥାଏ ଆଉ ଖାଲି ପାଣି ଦେବା ପାଇଁ ବହୁତ ପରିଶ୍ରମ ଲାଗେ କିନ୍ତୁ ସୁରକ୍ଷିତ ଲାଗିଥାଏ ଆଉ ଯେହେତୁ ମୁଁ ବାରିି କାନି ଭୁଲମ୍ବ ବଗିଚାରେ ଯେଉଁ କରେ ସେଟାରେ ଚାରି ସାଇଡ଼୍ ବାଡ଼ ଦେବାକୁ ପଡ଼େ ତଥାପି ମାଙ୍କଡ଼ ଆଉ ଛେଳି ଗାଈ ସବୁ ଯାକ ସେ ବଡ଼ ବଗିଚା ଭାଙ୍ଗି ଆସିଯାଆନ୍ତି ଏବଂ ଯେଉଁ ଲଗାଇଥିବା ଗଛ କିମ୍ବା ଫଳା ଖାଇଦିଅନ୍ତି ନଷ୍ଟ କରିଦିଅନ୍ତି ଏବଂ ଛୋଟ ଛୋଟ ପିଲାମାନେ ମଧ୍ୟ ସେ ଦଳା ଚକୁଡ଼ା କରି ଭାଙ୍ଗିଦିଅନ୍ତି ଏବଂ ସେ ବଗିଚା କରିଥିବା ଯଦି ନଟି ନଟା ବହୁତ ହୋଇଯାଏ ତା'ହେଲେ ବିଭିନ୍ନ ପ୍ରକାର ଜନ୍ତୁ ବି ମଧ୍ୟ ବାହାରିଥାନ୍ତି ତ ଛାତ ଉପରେ ଲଗାଇଥିବା ଗଛ ବହୁତ ସୁରକ୍ଷିତ ରହେ ଏବଂ ଭଲ ଲାଗେ ଲଗାଇବା ପାଇଁ ଏବଂ ମୋତେ ପାଣି ଗଛରେ ପାଣି ଦେବା ବି ବହୁତ ଭଲ ଲାଗେ ସେଥିପାଇଁ ମୁଁ ଛାତ ଉପରେ ରହିଥିବା ଗଛମାନଙ୍କୁ ବହୁତ ଅଧିକା ସୁରକ୍ଷିତ ବୋଲି ଭାବେ